ପାରମ୍ପରିକ ଉତ୍ସବରେ ନୃତ୍ୟ କରିବା ପାଇଁ ଆମର ରାଜ୍ୟର ଝିଅପିଲାମାନେ ସାଧାରଣତଃ ଶାଢ଼ୀର ବ୍ୟବହାର କରିଥାନ୍ତି ଏବଂ ପୁଅ ପିଲାମାନେ ଧୋତି ଏବଂ ଗାମୁଛା ବ୍ୟବହାର କରିଥାନ୍ତି ଯେମିତିକି ଆମ ରାଜ୍ୟର ଏକ ପାରମ୍ପରିକ ନୃତ୍ୟ ଓଡ଼ିଶୀ ଓଡ଼ିଶୀ ନୃତ୍ୟ କଲାବେଳେ ଆମର ଓଡ଼ିଶୀର ନୃତ୍ୟ ଶିଳ୍ପୀ ତାଙ୍କର ଶାଢ଼ୀ ପିନ୍ଧିଥାନ୍ତି ଏବଂ ତା' ସହିତ ଆଭୂଷଣ ଭାବରେ କଣ୍ଠହାର ଅଣ୍ଟାବିଛା ଏବଂ ସମୁଦ୍ରର ଜୀବଜନ୍ତୁମାନଙ୍କ ଦ୍ଵାରା ନିର୍ମିତ ଆଭୂଷଣ ପିନ୍ଧି ନୃତ୍ୟ କରିଥାନ୍ତି ଏବଂ ପୁଅ ପିଲାମାନେ ଧୋତି କୁର୍ତ୍ତା ଗାମୁଛା ପିନ୍ଧି ନୃତ୍ୟ କରିଥାନ୍ତି